ବଗିଚାର କାମକୁ ମୁଁ ସଉକ ଭାବରେ ଗ୍ରହଣ କରେ କାରଣ ସେ ସେ ଯେଉଁ ବଗିଚାରେ ଫୁଲ ଫଳ ଗୁଡ଼ା ଦେଖିଲେ ବହୁତ ମନ ଉତଫୁଲ୍ଲିତ ଲାଗେ ମନ ଆନନ୍ଦ ଲାଗେ ମାନେ ମନରେ କୌଣସି ଦୁଃଖ ଭାବନା ଥିଲେ ସେ ବଗିଚାକୁ ଯାଇ ବସିକି ନିଜର ଦୁଃଖ ମଧ୍ୟ ଲାଘବ କରିହୁଏ ଏବଂ ମାନେ ଦେଖିବାକୁ ବହୁତ ଫଳ ଫୁଲ ବଗିଚା ବହୁତ ସୁନ୍ଦର ଲାଗେ ମନର ଆତ୍ମା ତୃପ୍ତି ଲାଗେ ସେଥିପାଇଁ ମୋତେ ବହୁତ ଭଲ ଲାଗେ